ମତେ ବହୁତ ଥଣ୍ଡା ହୁଏ ମୁଁ ଇସନଫୁଲିଆ ଲୋକ ସେଥିପାଇଁ ସକାଳୁ ଉଠି ଆଗେ ଗରମ ଗରମ ପାଣି ନୁଣ କୁଳୁକୁଳି କରେ ତାକୁ କଲେ ତଣ୍ଟି କ୍ଳିଅର ହୁଏ ଟିକେ ଭଲ ଲାଗେ ମତେ ତାପରେ ତୁଳସୀପତ୍ର ଅଦାକୁ ଛେଚି ତାକୁ ଖାଇଲେ ଆଉ ଗୋଲମରିଚ ମିଶି ଖାଇଲେ ବହୁତ ଭଲ ଲାଗେ ଥଣ୍ଡା କମିଯାଏ ସିଙ୍ଗରାର ପତ୍ର ମହୁ ତାକୁ ଖାଇଲେ ତାକୁ ବି କେଉଁ ଖାଇଲେ ସିଏ ଗୋଟେ ଦେଶୀ ଔଷଧ ଯେହେତୁ ଆମ ବାଡ଼ିରେ ରହୁଛି ସେଥିପାଇଁ ମୁଁ ତାକୁ ସବୁ ଖାଏ ବାସଙ୍ଗପତ୍ର ତାକୁ ବି ଛେଚିକି ଖାଏ ଆଉ ତାକୁ ସବୁ ଖାଇଲେ ଦେହ ଭଲ ରୁହେ ସେଥିପାଇଁ ତାକୁ ଖାଇବାଟା ନିହାତି ଆବଶ୍ୟକ ମେଡ଼ିସିନ ଠାରୁ ମେଡ଼ିସିନ ଠାରୁ ସିଏ ବହୁତ ଗୁଣରେ ବହୁତ ଭଲ